ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ହେଲା ବିଶ୍ଵବିଦ୍ୟାଳୟ କିଟ୍ସ୍ ଅଛି ନାଇଜର ଅଛି ଆଇଆଇଟି ଅଛି ଏହି ଶିକ୍ଷା ଅନୁଷ୍ଠାନମାନଙ୍କରେ ବାହାର ଦେଶରୁ ଏବଂ ଆମ ରାଜ୍ୟରୁ ଭାରତବର୍ଷର ବିଭିନ୍ନ ସ୍ଥାନରୁ ଶିକ୍ଷା ନେବା ପାଇଁ ଆସିଥାଆନ୍ତି ଏଠାରେ ବହୁତ ଶିକ୍ଷାର ମାନଦଣ୍ଡ ବହୁତ ଭଲ ଅଛି ଏବଂ ବିଭିନ୍ନ ପ୍ରକାର ଧନ୍ଦାମୂଳକ ମହାବିଦ୍ୟାଳୟ ମଧ୍ୟ ଅଛି ତା' ଭିତରୁ ହସ୍ତଶିଳ୍ପ ଗୋଟିଏ ଦ୍ୱିତୀୟରେ ଆମର ଶାଢ଼ୀ ଚାନ୍ଦୁଆ ପଟ୍ଟଚିତ୍ର ଏଗୁଡ଼ିକ ମଧ୍ୟ ଧନ୍ଦାମୂଳକ ତାଲିମ୍ ଆମ ରାଜ୍ୟରେ ବହୁତ ଜୋର ସୋରରେ ଚାଲୁଅଛି ଏବଂ କେନ୍ଦ୍ରୀୟ ମତ୍ସ୍ୟ ପ୍ରତିଷ୍ଠାନ ଆମର ସିଫା ଏବଂ କୃଷିବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଏହା ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ କୃଷିବିଜ୍ଞାନ କେନ୍ଦ୍ରରେ ଅଧିକାଂଶ ଆମର ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ଓ କୃଷକ ଶ୍ରେଣୀର ଯେଉଁମାନେ କୃଷି ସବୁଦିନ କରୁଛନ୍ତି ସେହିମାନଙ୍କୁ ବିଭିନ୍ନ ପ୍ରକାରର ଚାଷ ସମ୍ବନ୍ଧୀୟ ତାଲିମ ଦିଆଯାଇଥାଏ ତା' ମଧ୍ୟରୁ ଆଜିକାଲି ଭାରତ ସରକାର ଯେପରି କେମିକାଲ୍ ବା ଫଟିଲାଇଜର୍କୁ ଆଭୋଏଡ଼ କରି ଜୈବିକ ସାର ଉପରେ ପ୍ରଧାନ୍ୟ ଦେଉଛନ୍ତି ସେହି ଟ୍ରେନିଂ ଗୁଡ଼ିକ କୃଷିବିଜ୍ଞାନ କେନ୍ଦ୍ର ଏବଂ ଶିକ୍ଷା ଦ୍ଵାରା ପରିଚାଳିତ କରାଯାଉଛି ଏବଂ ଲୋକମାନଙ୍କୁ ନିରୋଗୀ ଖାଦ୍ୟ ପନିପରିବା ଖାଇବା ପାଇଁ ଶିକ୍ଷା ଦେଇ ଦିଆଯାଇଥାଏ ତା' ସହିତ ମାଛଚାଷ ପନିପରିବା ଚାଷ ଆଖୁ ଚାଷ ମହୁ ଚାଷ ଛତୁ ଚାଷ ଏହା ଉପରେ ମଧ୍ୟ ତାଲିମ୍ ଦିଆଯାଇଥାଏ ଯେଉଁଗୁଡ଼ିକ ସ୍ୱରୋଜଗାର ମଧ୍ୟ ଲୋକମାନେ ହୋଇପାରିବେ